କୋଲଗେଟ୍ଟେ ଘିନିଥିଲି ମୋର ଦାନ୍ତ ଚିଆଁଲା ଯେ ଇ ସେ କୋଲଗେଟ୍ କଲିକିଁ ସେ ଦାନ୍ତ ଆର୍ ଚିଆଁଲା ଆର୍ ଭଲ୍ ନାଇଁ ଲାଗ୍ଲା ଟିକେ ବଇଲେ କେନ୍ତା କର୍ସିଁ ବଇଁନି ଫେର୍ ଗୁଟେ ଦୁସରି କୋଲଗେଟ୍ ଆନଲି ଫେର୍ ସେଥିରୁ ଭଲ୍ ନାଇଁ ଲାଗ୍ଲା ବଁଏଲି କେନ୍ତା କର୍ସିଁ ଇଟା ସେ ଦାନ୍ତ ଯେ ଚିଅଁଉଛି ଦାନ୍ତ ଚିଅଁଉଛେ ଯେ କେନ୍ତା କର୍ସିଁ ବୋଲିକରି ତ ମୁଇଁ ଭାବି ନାଇଁ ପାରୁଛେ ସେ ଦାନ୍ତ ତ ଚିଅଁଉଛେ ଯେ ଚିଅଁଉଛେ ଚିଅଁଉଛେ ତେଥରୁଁ ଦୁସରି ମେଡ଼ିସିନ୍ କଁଲି ତେଭେ ଯାଇକରି ସେ ଦାନ୍ତ ଛାଡ଼ିଛେ ଆଉ ସେ କୋଲଗେଟ୍ ତ ନାଇଁ ଭଲ୍ ଲାଗ୍ଲା ବୁଆ କାଏଁ କୋଲଗେଟ୍ ମାନେ ଇଟା ମିଲୁଛେ ଆଏଜ କାଲ୍ ଯେ ଟିକେ ଭଲ୍ ନାଇଁ ଲାଗୁଛେ କୋଲଗେଟ୍ ମାନେ ଦାନ୍ତ ଚିଆଁବାର୍ ବି ନାଇଁ ଛାଡ଼ୁଛେ କି ଦାନ୍ତ ସଫା ବି ନାଇଁ ହଉଛେ କି ଭଲ୍ ନାଇଁ ଲାଗୁଛି କୋଲଗେଟ୍ ଆଉ କାଏଁ କାଏଁ କୋଲଗେଟ୍ ମାନେ ବନଉଛନ୍ ଯେ ଆଜିକାଲି ତ ଭଲ୍ ନାଇଁ ଲାଗବାର୍ ଆଗ କାଠି ଘଁଷିକରି ଦାନ୍ତ ମାନେ ଭଲ୍ ଲାଗୁଥିଲା ଇହାଦେ କୋଲଗେଟ୍ ଘଷଲେ ବି ଭଲ୍ ନାଇଁ ଲାଗୁଛେ ଆର୍ ଯାଏଁ କାଠି ଯାଏଁ କାଠି କଲେ ବି ଆଗଯେ ପରଛା ଲାଗୁଥିଲା ଗୁଡ଼ାଖୁ ଟିକେ ରେତି ନେଲେ ବି ଭଲ୍ ଲାଗୁଥିଲା ଇହାଦେ କୋଲଗେଟ୍ ଲେଖଲେ ବି ଭଲ୍ ନାଇଁ ଲାଗବାର୍